ମୁଁ ମୋର ଜୀବନରେ ଗୋଟିଏ ଦିନରେ କୋଡ଼ିଏ ଜଣଙ୍କ ପାଇଁ ରୋଷେଇ କରିଥିଲି ଯେଉଁଥିରେ ମୋତେ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା ଏହାଦ୍ୱାରା ମୋର ଶରୀରରେ କିଛି ସମୟ ପାଇଁ କ୍ଲାନ୍ତ ଅନୁଭବ ହୋଇଥିଲା କିନ୍ତୁ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ମୁଁ ମୋର ବଡ଼ ଭଉଣୀର ସାହାଯ୍ୟ ନେଇଥିଲି ଏହା ହେଉଛି ମୋର ଗୋଟିଏ ଅଭୁଲା ସ୍ମୃତି